ମୋ ନାଁ ବର୍ଷାରାଣୀ ରାଉତ ଗାଁ ଓସ୍ତପାଲୀ ବୟସ କୋଡ଼ିଏ ମୁଁ ମୋର ପାଠ ଏବେ ଚାଲିଛି ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର ବି ଚାଲିଛି ଆଇ ଆମ ଏ ଗ୍ରାଜୁଏଟ୍ ଆଉ ମୋତେ ମୋର ସ୍ୱପ୍ନ ଅଛି ଯେ ମୁଁ କୌଣସି ଗୋଟେ କାମ କରେ ସେଲ୍ଫ ଡିଫେନ୍ସ ହେବାକୁ ଚାହେଁ ଆଉ ମତେ ଡ୍ରଇଂ କରିବାକୁ ବହୁତ ଭଲଲାଗେ ଚିତ ମେହେନ୍ଦି ପକେଇବାକୁ ଭଲ ଲାଗେ ବିଭିନ୍ନ ପ୍ରକାରର ରୋଷେଇ କରିବାକୁ ବହୁତ ଭଲଲାଗେ ଆଉ ମୋତେ ଗୋଲାପୀ କଲର୍ କଳା କଲର୍ ମୋତେ ବହୁତ ଭଲଲାଗେ ଆଉ ଦିନରାତି ମୋତେ ମୋ ସାଙ୍ଗମାନଙ୍କ ସାଙ୍ଗରେ ରହିବାକୁ ବହୁତ ଭଲଲାଗେ ଆଉ ମୋତେ ରୋଷେଇ କରିବାକୁ ଭଲଲାଗେ ଏବଂ ନୂଆ ନୂଆ ଜିନିଷ ତିଆରି କରିବାକୁ ଭଲଲାଗେ କିଛି ନୂଆ ଜିନିଷ କରିବାକୁ ଭଲଲାଗେ ଏବଂ ଘର ଯେପରି ଘର ସାଇଜ୍ କରିବା ଆଉ କାହାକୁ ପଢ଼େଇବା କି କୌଣସି ଜିନିଷରେ ବୁଝେଇବା ମୋତେ ଏଇସବୁ କାମ କରିବାକୁ ବହୁତ ଭଲଲାଗେ ଏବଂ ମୋତେ ମୋ ମା'ଙ୍କର କାମ ହଉ କିମ୍ବା ବାପାଙ୍କର ହଉ କିମ୍ବା କୌଣସି ମୋ ପରିବାରରକୁ ଯଦି କୌଣସି କାମ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିବାକୁ ମୋତେ ବହୁତ ଭଲଲାଗେ ମୋର ଇଚ୍ଛା ଯେ ମୁଁ କୌଣସି ଗୋଟେ କାମ କରେ ଯେପରିକି ମୁଁ ନିଜ ସ୍ୱାବଲମ୍ବୀ ହେଇପାରିବି କୌଣସି କମ୍ପାନୀ ହଉ କିମ୍ବା କୌଣସି ଚାକିରି ହଉ କରିବାକୁ ବହୁତ ଭଲଲାଗେ ଏବଂ ମତେ ସବୁଠୁ ବହୁତ ଭଲଲାଗେ ଫ୍ୟାସନ୍ ଡିଜାଇନର ହେବା ପାଇଁ ସେଇଟା ମୋର ବହୁତ ଇଚ୍ଛା ସେଇଟା ମୋତେ ବହୁତ ଭଲଲାଗେ କରିବାକୁ ଏବଂ ନୂଆ ନୂଆ ଜିନିଷ ତିଆରି କରିବା ନୂଆ ସିଲେଇ କରିବା ଝୋଟି ପକେଇବା ରଙ୍ଗ ଦେବା କିମ୍ବା ସାଙ୍ଗସାଥି ସାଙ୍ଗରେ ମେଳ କରିବା ବୁଲିବାକୁ ଯିବା ଏସବୁ ମୋତେ ବହୁତ ଭଲଲାଗେ ଏବଂ ଖାଇବାକୁ ମଧ୍ୟ ମୋତେ ବହୁତ ଭଲଲାଗେ ଏବଂ ଲେଖାଲେଖି କରିବାକୁ ବି ମୋତେ ବହୁତ ଭଲ ଲାଗେ କି ଇଂଲିଶ ଯେଉଁଟାକି ମୋତେ ସେଇଟା ଲେଖିବାକୁ ବି ବହୁତ ଭଲଲାଗେ ତା' ଛଡ଼ା ମୋତେ ମୋ ଫ୍ୟାମିଲିର ସପୋର୍ଟ ଦର ବହୁତ ଭଲଲାଗେ